ନିକଟରେ କୌଣସି ସର୍କୀ କିମ୍ବା ସମୁଦ୍ରକୂଳ କିମ୍ବା କିମ୍ବା ପର୍ଯ୍ୟଟନ ଧାର୍ମିକ ସ୍ଥଳ ଅଛି କି ଯଦି ହଁ ତେବେ ଆଉ ଏବେ କେଉଁ ଋତୁରେ ଏଠାରେ ଭିଡ଼ ବହୁତ ପରିମାଣ ଭିଡ଼ ହୁଏ ଅଛି ଆମର ଏଠି ମନ୍ଦିର ଅଛି ଋତୁରେ ଶିବରାତ୍ରି ଜାଗର ହୁଏ ସେଇ ଜାଗରେ ବହୁତ ପରିମାଣ ଭିଡ଼ ହୁଏ ଶିବମାନଙ୍କୁ ପୂଜା କରାଯାଏ ଆଉ ତିନୋଟି ନଦୀ ଅଛି ସମୁଦ୍ର ତ ନାଇଁ ବ୍ରାହ୍ମଣୀ ଶଙ୍ଖ କୋଇଲି ସ୍ଥରରେ ପ୍ରସିଦ୍ଧ ତୀର୍ଥସ୍ଥଳ ଅଛି ଅଛି ଆହୁରି ବହୁତ ଭିଡ଼ ହୁଏ ନଅ ଦିନ ଧରି ମେଳା ହୁଏ ସେ ଲୋକମାନେ ଦରକାର ଜିନିଷ ସବୁ କିଣନ୍ତି ଆହୁରି ସେ ବହୁତ ଭିଡ଼ ହୁଏ ଏବଂ